ମୋର ବିଭିନ୍ନ ପ୍ରକାରର ଘରୋଇ ଗେମ୍ ଅଛି ଯେଉଁଗୁଡ଼ାକ ମୋର ବହୁତ ପସନ୍ଦ ସେମିତି ବି ଘରେ ଗେମ୍ ଗୁଡ଼ିକ ହେଲା ଯେମିତିକି କ୍ୟାରମ୍ ଲୁଡ଼ୁ ତାସ୍ ତା'ପରେ ଟେବଲ୍ ଟେନିସ୍ ତା'ପରେ ତା'ପରେ ହେଲା ଯେଉଁ ପଥର ଉପରେ ପଥର ରଖିକି ସିଏ ବି ଗୋଟେ ଯେଉଁଟାକି ସାଧାରଣତଃ କଟା କୁହାଯାଏ ଗୋଟେ ଆଉ ଗୋଟେ ଅଛି ଗୋଟେ କପଡ଼ା ପକାଇକି କପଡ଼ାରେ ହାତୀ ଦାନ୍ତରେ ତିଆରି ହେଇଥିବ ଗୋଟେ ଗୋଟେ କ'ଣ କାଠରେ ଗୁଲି ଗୁଲି ତିଆରି ହେଇଥିବ ସେଟାକୁ ହାତରେ ବୁଲାଇକି ପକାନ୍ତି ସେଟା ବି କୁହନ୍ତି କ'ଣ ପାଲି ସେଇଟା ବହୁତ ପୁରୁଣା କାଳରେ ସେ ଲୋକମାନେ ରଜା ମହାରାଜାଙ୍କ ଅମଳରେ ସେ ଖେଳଟାକୁ ବହୁତ ଖେଳୁଥିଲେ କିନ୍ତୁ ଆଜିର ଦିନରେ ସେ ଖେଳଟା ଗୋଟେ କିନ୍ତୁ ମୋତେ ସେଇ ଖେଳଟା ବହୁତ ଭଲ ଲାଗେ ଯେଉଁଟାକି ମାନେ ରାମ ମାନେ ମହାଭାରତରେ ଯେମିତି ଶଙ୍କୁନି ଯେଉଁ ଖେଳ ଖେଳୁଥିଲା ପଶା କାଠି ସେମିତି ଖେଳ ଯେମିତି ଯେ ଏଇ ଖେଳଗୁଡ଼ିକ ମୋତେ ବହୁତ ଭଲ ଲାଗେ ଯେଉଁଗୁଡ଼ିକ ଏଗୁଡ଼ାକ ହେଉଛି ଘରୋଇ ଖେଳ ଏ ଘର ଭିତରେ କମ୍ ଲୋକ ଭିତରେ ଆମେ କିଛି ଖେଳଗୁଡ଼ିକୁ ଆମେ ଖେଳି ପାରିବା